ଭାରତରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବହୁତ ଭଲ ଅଛି କିନ୍ତୁ ଆମ ଆଖପାଖରେ ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ର ମାନ ଅଛି ସେଥିରେ ପରିଚ୍ଛର୍ନତା ପରିସସ୍କାର କିଛି ବହୁତ ନିମ୍ନମାନର ଏତେ ଭଲ ସୁବିଧା ନାହିଁ ଧାଡ଼ିରେ ଲୋକମାନେ ଛିଡ଼ା ବି ହେଉନାହାନ୍ତି ସିଧାରେ ଛିଡ଼ା ହେଲେ ଯାମ କରୁଛନ୍ତି ବିଭିନ୍ନ ରକମର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ବି ଠିକ୍ ଟାଇମରେ ରହୁନାହାନ୍ତି ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ତ ଏହି ଭଳିଆ ସୁବିଧା ଅସୁବିଧା ଅଛି କିନ୍ତୁ ଆଗକୁ ଅନ୍ୟ ଦେଶମାନଙ୍କରେ ଏପରି ସୁବିଧା ଯେହେତୁ ଅନ୍ୟ ଷ୍ଟେଟମାନଙ୍କରେ ଏହି ଭଳିଆ ସୁବିଧା ଥାଏ କି ସେମାନେ ସିଧା ଲାଇନରେ ଯାଆନ୍ତି ସିଏ ନମ୍ବର ଦ୍ୱାରା ସେ ଚେକଅପ୍ କରାନ୍ତି ଆଉ ତାଙ୍କର ଡାକ୍ତରଖାନା ପରିଷ୍କାର ପରିଛନ୍ନ ବି ରହିଥାଏ ଆଉ ସେଥିରେ ବି ଭଲ ଭଲ ସ ଡାକ୍ତର ଉପସ୍ଥିତ ଥାଆନ୍ତି